କନ୍ଧମାଳ ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ ହାଉସିଙ୍ଗ ଆମର ଘରୋଇ ଟେଣ୍ଟ ଘରୋଇ ଟେଣ୍ଟ ଆମେ ସେଥିରେ ଯାଇ ମାରୁ ଆଉ ନିଜେ ବାଉଁଶ ପୋତି ନିଜେ ଘରୋଇ ଟେଣ୍ଟ ମାରି ସେ ଜାଗାରେ ହାଉସିଙ୍ଗ କରିଥାଉ